ଦୀପାବଳି ହେଉଛି ଆମର ବହୁତ ଖୁସିର ପର୍ବ ଏବଂ ଆଲୋକର ପର୍ବ ତେଣୁ ଆମେ ଦୀପାବଳି ବହୁତ ଭଲରେ ଧୁମଧାମରେ ପାଳନ କରିବା ସହିତ ତାହାକୁ ଅଧିକ ଆକର୍ଷଣୀୟ ଆଉ ଅଧିକ ମନେ ରଖିବା ପାଇଁ ଆମେ ବିଭିନ୍ନ ଜିନିଷ ବିଭିନ୍ନ ପ୍ରକାର ପିଠାପଣା ସବୁକିଛି ମଧ୍ୟ ଘରେ ବନାଇଥାଉ ଯେମିତିକି କାକେରା ପିଠା ବନାଇଥାଉ ଚକୁଳି ଏବଂ ଗଇଁଠା ପିଠା ଏମିତି କିଛି ବନାଇଥାଉ ଏବଂ ପର୍ବପର୍ବାଣିରେ କିଛି ମିଠା ଜିନିଷ ଏମିତି କରି ଖାଇବା ଦ୍ୱାରା ବହୁତ ଭଲ ଲାଗିଥାଏ ଯାହା ଦ୍ୱାରା କି ଦୀପାବଳି ପର୍ବଟା ମାନେ ବହୁତ ମନେ ରହିଥାଏ ଏବଂ ଏହିପରି କିଛି ଆମେ ମିଶି କରି ତିଆରି ଘରେ ତିଆରି କରିକି ମିଶି କରି ସମସ୍ତେ ଖାଇବା ଦ୍ୱାରା ଆମର ବହୁତ ଭଲ ଘର ସମ୍ପର୍କ ମଧ୍ୟ ବହୁତ ଭଲ ରହିଥାଏ ତେଣୁ ଆମେ ଏହିପରି କିଛି ଜିନିଷ ରୋଷେଇ କରିକିରି ଦୀପାବଳି ଦିନ ପିଠା କାକେରା ଏହିଭଳି କିଛି ଜିନିଷ ରୋଷେଇ କରିକିରି ଆମେ ସେଇ ସେହି ଜିନିଷ ସେଇ ପିଠା କାକରା ସେଇ ସବୁ ଗୁଡ଼ିକ ଚଉରା ମୂଳେ ପୂଜା ହେଇକି ପୂଜା ହୋଇଥାଏ ଏବଂ ପୂଜା ସରିଲା ପରେ ଆମେ ସବୁ ମିଶିକି ଘରେ ଏକାଠି ବସି କରି ସେଇ ସବୁ ପିଠାକୁ ପିଠା ଗଇଁଠା ଏସବୁକୁ ଖାଇଥାଉ ଏହି ଗଇଁଠା ପିଠା ଖାଇ ଏହି ଗଇଁଟା ପିଠା ଏବଂ ଚକୁଳି ପିଠା ବରା ଏମିତି କିଛି ଦୀପାବଳି ଦିନ ଆମେ ତିଆରି କରିଥାଉ ଯାହାଦ୍ୱାରା କି ଆମେ ଦୀପାବଳି ବହୁତ ଧୁମଧାମରେ ପାଳନ କରିବା ସହ ଏହିପରି କିଛି ଜିନିଷ ତିଆରି କରି ଖାଇଥାଉ ଯାହାଫଳରେ ଆମର ସଂସ୍କୃତିକୁ ଆମେ ଆଗକୁ ଆଗେଇ ନେଇଥାଉ ଏହିପରି କିଛି ଭଲ ଏହିପରି କିଛି ପିଠାପଣା ତିଆରି କରି ଆମେ ଅନେକ ପର୍ବପର୍ବାଣୀରେ ମଧ୍ୟ ଖାଇଥାଉ ତିଆରି କରି ପୋଡ଼ ପିଠା ଏମିତି ମଧ୍ୟ କିଛି ବିଭିନ୍ନ ଅନ୍ୟନ୍ୟ ପିଠାପଣା ଦୀପାବଳି ଛଡ଼ା ଅନ୍ୟ ପର୍ବପର୍ବାଣୀରେ ମଧ୍ୟ ଆମେ ତିଆରି କରିକିରି ଘରେ ମିଶି ଏକାଠି ବସି ଆମେ ଖାଇଥାଉ